ଆମ ଅଞ୍ଚଳରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଖେଳ ପଡ଼ିଆଟିଏ ଅଛି ସ୍ପୋର୍ଟ୍ସ୍ କ୍ଲବ୍ଟିଏ ମଧ୍ୟ ଅଛି ଆମେ ପ୍ରତ୍ୟେକ ବର୍ଷ ଆମ ଖେଳ ପଡ଼ିଆରେ ଗୋଟିଏ ଖେଳ ଗୋଟିଏ ଖେଳ କିମ୍ବା କ୍ରୀଡ଼ା ପ୍ରତିଯୋଗିତା କରିଥାଉ ଆମେ ଶୀତ ଶୀତ ଦିନରେ ବା ଶୀତ ଋତୁରେ ଆମେ କ୍ରିକେଟ୍ କ୍ରିକେଟ୍ ଖେଳ ପ୍ରତିଯୋଗିତା କରିଥାଉ ଏଥିରେ ପନ୍ଦର ଷୋହଳଟି ଟିମ୍ ଯୋଗଦାନ କରନ୍ତି ଓ ବହୁତ ଧୁମ୍ଧାମ୍ର ସହିତ ଏଇ କ୍ରୀଡ଼ା ଉସବଟି ଆମ ଅଞ୍ଚଳରେ ପାଳିତ ହୁଏ ଓ କ୍ରିକେଟ ଫାଇନାଲ୍ ଦିନ ପ୍ରଥମ ଦିନ ଓ ଫାଇନାଲ୍ ଦିନ ଆମେ ଆମ ଅଞ୍ଚଳର ଜଣେ ବିଶିଷ୍ଟ ନେତା ଓ ଡାକୁ ଓ ସେ ଯିଏ ୱିନରସ୍ ରନର୍ ବା ଜିତିଥିବା ବା ପରାଜିିତ ହୋଇଥିବା ଫାଇନାଲ୍ ଟିମ୍ର ଦୁଇ ଜଣ କ୍ୟାପ୍ଟେନକୁ ଆମେ ଉତ୍ସାହିତ କରୁ ଆଉ ପ୍ରତିଯୋଗିତାରେ ରଖାଯାଇଥିବା ଗୋଟେ ରନର୍ କପ୍ ଓ ରନର୍ କପ୍ ଆମେ ବିଜେତା ଦଳକୁ କିଛି ଟଙ୍କା ଓ ଗୋଟେ କପ୍ ପ୍ରଦାନ କରିଥାଉ ଓ ପରାଜିତ ଦଳକୁ ମଧ୍ୟ ରନର୍ସ୍ ହିସାବରେ ଆମେ କିଛି ଟଙ୍କା ଓ କିଛି କପ୍ କିଛି ପ୍ରଦାନ କରିଥାଉ ଓ ବର୍ଷା ଦିନ ଆସିଲେ ପୁଣି ଆମ ଅଞ୍ଚଳରେ କ୍ରୀଡ଼ାର କ୍ରୀଡ଼ା ପାଇଁ ଲୋକ ପିଲାମାନେ ଉତ୍ସାହିତ ହୁଅନ୍ତି ଆଉ ଗୋଟିଏ ଫୁଟବଲ୍ ପ୍ରତିଯୋଗିତା କରାଯାଏ ଏଥିରେ ମଧ୍ୟ ସାତ ଆଠଟି ଗାଁର ଦଳକୁ ଆମେ ଡାକିଥାଉ ଓ ଆମ ଗାଁରେ ବହୁତ ବଡ଼ କ୍ରିକେଟ୍ ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୋଇଥାଏ ଓ ସେହି ପ୍ରତିଯୋଗିତାରେ ମଧ୍ୟ ଓ ରନର୍ସକୁ ବିଜେତା ଦଳ ଓ ବିଜେତା ଦଳ ଓ ଆମେ ଦ୍ୱିତୀୟ ଜିତିବା ଦଳକୁ ମଧ୍ୟ କିଛି ଟଙ୍କା କପ୍ ପ୍ରଦାନ କରିଥାଉ ଏମିତି ପ୍ରତ୍ୟେକ ବର୍ଷ ଆମ ଅଞ୍ଚଳରେ କ୍ରୀଡ଼ା ପ୍ରତିଯୋଗିତା ହୋଇଥାଏ